ଆମର ଦେଶ ହେଉଛି ଓଡ଼ିଶା ତେଣୁ ଓଡ଼ିଆ ଆମ ଜାତି ଓଡ଼ିଆ ଜାତିମାନେ ଆମର ଏହି ଭାଷାକୁ ସଂସ୍କୃତରେ କେମିତି ଇଏ କରିଥିଲେ ଆମର ବ୍ୟାସକବି ସେହି ସଂସ୍କୃତିକକୁ ମାନେ ସଂସ୍କୃତରେ ଲେଖିଥିଲେ ସେଇ ସଂସ୍କୃତକୁ ଆମେ ପରିଚାଳିତ ମୁଁ ତାଙ୍କ ପରିଚାଳିତକୁ ଆମେ ଇଏ କରି ଚାଲିଛୁ ତେଣୁ ଆମେ ଯେହେତୁ ଓଡ଼ିଆ ଲୋକ ଓଡ଼ିଆ ଭାଷାରେ ଆମେ ସେହି ସଂସ୍କୃତିକୁ ସଂସ୍କୃତିକୁ ସେ ଆମର ଏବେ ନୂଆ ଯେଉଁ କବି ବାହାରୁଛନ୍ତି ସେମାନେ ସହି ସଂସ୍କୃତି ସଂସ୍କୃତ ଭାଷାଟାକୁ ବ୍ୟାସକବି ଯେଉଁ ଲେଖିଥିଲେ ଆମର ସଂସ୍କୃତି ଭାଷାଟାକୁ ଯେମିତି ରାମାୟଣ ମହାଭାରତ ବା ଆମର ବିଭିନ୍ନ ପ୍ରକାର ଗୀତା ଭାଗବତ ଏଗୁଡିକୁ ସବୁ ଲେଖିଥିଲେ ତାହାକୁ ଆମର ଏଠିକାର ଯେଉଁ ନୂଆ କବି ବାହାରି ସେ ସଂସ୍କୃତି ଭାଷାଟାକୁ ଆମେ ତାକୁ ବର୍ତ୍ତମାନ ଓଡ଼ିଆରେ କରିସାରିଛୁ ସେଇ ଓଡ଼ିଆ ମାଧ୍ୟମରେ ଆମେ ବର୍ତ୍ତମାନ ସେଇ ଆମର ମହାଭାରତ ଏବଂ ରାମାୟଣ ଆମେ ଟି ଭି ବା ଚ୍ୟାନେଲ୍ ମାଧ୍ୟମରେ ମଧ୍ୟ ତାହା ଆମେ ଆମ ସମସ୍ତ ଲୋକମାନେ ଆମ ଦେଶର ଦେଖିପାରୁଛନ୍ତି ତେଣୁ ସଂସ୍କୃତ ଭାଷାଟା ସଂସ୍କୃତି ଆମର ଯେଉଁ ଆମର ବ୍ୟାସକବି ଲେଖିଥିଲେ ବିଭିନ୍ନ ପ୍ରକାର ଯେତେ ସବୁ ଇଏ କରିଥିଲେ ତାକୁ ଆମର ଏବେ କହିବେ ସଜାଇକି ରଖିକି ତାଙ୍କୁ ରାମାୟଣ ମହାଭାରତ କୀର୍ତ୍ତନ ସଂକୀର୍ତ୍ତନ ବିଭିନ୍ନ ପ୍ରକାର କାମ କରି ଆଗେଇ ନେଇଛନ୍ତି